ଗୋପବନ୍ଧୁ ଦାସଙ୍କର ଗୋଟେ କବିତା ତୁମପରି ଛୋଟ ପିଲାଟିଏ ସେହି ବିଷୟରେ ସେତେବେଳେ ଛୋଟ ପିଲାଟି ଯେମିତି ରାସ୍ତାରେ ଯାଉଥିଲା ରାସ୍ତାରେ ଗଲାବେଳେ ପାଣି କାଦୁଅରେ ରାସ୍ତାର ବାଟ ଗୁଡ଼ା ଅସନା ହେଇଥିଲା ସେଇଗୁଡ଼ାକ ସେ ବର୍ଣ୍ଣନା କରିଛନ୍ତି ଛୋଟପିଲାଟି ଗଲାବେଳେ ତା' ଗୋଡ଼ ଖସିଗଲା ତ ପ୍ୟାଣ୍ଟ୍ ଶାର୍ଟ୍ କାଦୁଅ ହେଇଗଲା ବହିପତ୍ର ଓଦା ହେଇଗଲା ତା'ପରେ ସେ ଯାଇ ତାଙ୍କ ସାହି ପିଲାମାନଙ୍କୁ ସବୁ ଡାକିଲା ତା' ବୟସର ପିଲାମାନଙ୍କୁ ଡାକିଲା ଡାକିକି ରାସ୍ତାର ବାଲିଗୋଡ଼ି ସବୁ ପକେଇକି ରାସ୍ତାଟାକୁ ଯେମିତି ପୁରୁଣା ରାସ୍ତାଟାକୁ ନୂଆ ରାସ୍ତା କଲା ସମତୁଲ କରି ସେମାନଙ୍କୁ ସବୁ ଡାକି ଯେମିତି ଗୋଟେ କବିତା ଲେଖିଥିଲେ ଗୋପବନ୍ଧୁ ସେହି କବିତାଟି ମୋତେ ବହୁତ ଭଲଲାଗେ ଆଉ ଯେତେବେଳେ ସେ କବିତାଟି ମୁଁ ଶୁଣେ ମୋତେ ମୋ ପିଲାଦିନର କଥାଗୁଡ଼ା ମନେ ପଡ଼ିଯାଏ କେଡ଼େ ଛୋଟ ପିଲା ସେ ପାଠ ପଢ଼ିଆର ତା'ର ଯେଉଁ ଆଗ୍ରହ ତା'ର ଯେଉଁ ଉଦୀପନ୍ନା ସେଗୁଡ଼ାକୁ ସେ ନେଇ ପିଲାଙ୍କୁ ଡାକି ତାରି ସାଙ୍ଗର ପିଲାଙ୍କୁ ରାସ୍ତା କରି ସେ ଯେଉଁ କଲା ଅତି ସୁନ୍ଦର ସେଗୁଡ଼ା ଅତି ସୁନ୍ଦର